ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ନେତା ଅଛନ୍ତି ସେମାନେ କାମ କରନ୍ତି କିନ୍ତୁ ନେତାମାନେ ଶିକ୍ଷା ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ଏସବୁ ଜିନିଷ କିନ୍ତୁ ବାଣିଜ୍ୟ କ୍ଷେତ୍ରରେ ଆମର ଖାସ କରି ମୁକେଶ ଆମ୍ବାନୀ ଅନିଲ୍ ଅମ୍ବାନୀ ଏମିତି ରତନ ଟାଟା ଏମିତି କିଛି କିଛି ବ୍ୟବସାୟ ଶିଳ୍ପପତି ମାନେ ଅଛନ୍ତି ଯୋଉମାନେ କିି ପ୍ରତି ରାଜ୍ୟରେ ସେମାନେ ଶିଳ୍ପ ଅନୁଷ୍ଠାନ ବାଣିଜ୍ୟ ଏମାନେ ଆରମ୍ଭ କରନ୍ତି ଯୋଉଥିରେ କି କିଛି ବେକାରୀ ସମସ୍ୟା ଦୂର ହୁଅନ୍ତି କାରଣ ସରକାର ତ ଚାକିରି ତ ଦେଇପାରୁନାହାନ୍ତି ଏବଂ ସରକାର ପରିବହନ ଆଗ ଭଳି ଆଗ କମ୍ ବସ୍ ପରିବହନ ଯାତାୟତ କରୁଥିଲେ ଏବେ ବହୁତ ଗୁଡ଼ାଏ ପରିବହନ ଯୋଉଟାକି ଯୋଉ ଲୋକ ଦୂରଯାତ୍ରାକୁ ଯିବା ପାଇଁ ବା ଯେକୌଣସି ଜାଗାକୁ ଯାଆନ୍ତି ସେମାନେ ଆଉ ବସକୁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତେନି ଆମ ଭାରତ ବ୍ୟବସାୟ ଶିଳ୍ପପତି ବହୁତ କିଛି ଆଗେଇଛି ଶିକ୍ଷା ମନୋରଞ୍ଜନ କାର୍ଯ୍ୟକ୍ରମ ବାଣିଜ୍ୟ ପରିବହନ ଭଳି ଆମ ଭାରତ ବହୁତ କିଛି ଆଗେଇଛି କାରଣ ଶିଳ୍ପପତି ମାନେ ବହୁତ ପ୍ରତ୍ୟେକ ରାଜ୍ୟରେ ଶିଳ୍ପ ବସେଇଲେ ଏବଂ ରାଜନେତା ମାନ ଶିକ୍ଷାନୁଷ୍ଠାନ ସରକାର ଶିକ୍ଷାନୁଷ୍ଠାନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ପରିବହନ ଉପରେ ବହୁତ କିଛି ସେମାନଙ୍କର ଅବଦାନ ରହିଛି